ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କର ରାଜ୍ୟ ସରକାରଙ୍କର ଏକ ବହୁତ ଭଲ ଗୋଷ୍ଠୀ ଯାହାଫଳରେ ମହିଳା ସଶକ୍ତିକରଣ ହେଇପାରୁଛନ୍ତି ଏବଂ ମହିଳାମାନଙ୍କର ମଧ୍ୟ ଉନ୍ନତିକରଣ ସାଧିତ ହେଉଛି ଏବଂ ସେଥିରେ ରହିବା ଦ୍ୱାରା ସମସ୍ତ ଘରୋଇ ପରିବାରମାନଙ୍କୁ କିପରି ସ୍ୱଚ୍ଛଳ କରାଯାଇପାରିବ ଶିକ୍ଷା ଦୀକ୍ଷା ବିଭିନ୍ନ ପ୍ରକାରର ସାମଗ୍ରୀ କେମିତି ଯୋଗାଇ ଦିଆଯାଇପାରିବ ଏବଂ ସେମାନେ କେମିତି ମହିଳାମାନଙ୍କୁ ଉନ୍ନତିକରଣ କରିପାରିବେ ସେ କ୍ଷେତ୍ରରେ ସେମାନେ ବହୁତ ଚେଷ୍ଟା ଆଉ ସହାୟକରେ ଲାଗିଛନ୍ତି ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ ନିଜ ପରିଚାଳିତ ଗୋଷ୍ଠୀ ଯେଉଁମାନଙ୍କୁ ସରକାରଙ୍କର ମଧ୍ୟ ସାହାଯ୍ୟ ମିଳୁଛି ଏବଂ ସେଥିରେ ସେମାନେ କେମିତି ସମୟ ବିନିଯୋଗ କରିକି ଯାହା ହଉ ଯେ କୌଣସି କାମରେ ଯାଆନ୍ତୁ ନଯାଆନ୍ତୁ କିନ୍ତୁ ସ୍ଵୟଂ ସହାୟକ ଗୋଷ୍ଠୀ ସେମାନେ ନିଜେ ସେଇ ଜାଗାକୁ ଡାକିକି ଅବଶ୍ୟ ଏକତ୍ରିତ ହେଇପାରୁଛନ୍ତି ଏବଂ ସବୁକିଛି ସେମାନଙ୍କର ସୁବିଧା ସୁଯୋଗ ମଧ୍ୟ ସରକାର ଦେଉଛନ୍ତି ରାଜ୍ୟ ସରକାର ମଧ୍ୟ ସେ ସବୁ ବିଷୟରେ ବିଭିନ୍ନ ପ୍ରକାରର ସୁବିଧା ସୁଯୋଗ ଦେଉଛନ୍ତି ବିଭିନ୍ନ ପ୍ରକାରର ଆର୍ଥିକ ସହାୟତା ମଧ୍ୟ ସେମାନଙ୍କୁ ପ୍ରଦାନ କରୁଛନ୍ତି ଯାହାଫଳରେ ସେମାନେ ଘରେ ନ ବସେଇ ଏକତ୍ରିତ ହେଇ ଗୋଷ୍ଠୀ ମାଧ୍ୟମରେ ବିଭିନ୍ନ ପ୍ରକାର ବ୍ୟାଙ୍କ୍ ଋଣ ଏବଂ ଛାଡ଼ ସେଥିରେ ବ୍ୟାଙ୍କ୍ ଋଣ ସେଥିରେ ଛାଡ଼ ମଧ୍ୟ ସେମାନେ ପାଉଛନ୍ତି ସେହି ବ୍ୟାଙ୍କ୍ ଋଣକୁ ବିନିଯୋଗ କରି ସେମାନେ ବିଭିନ୍ନ ପ୍ରକାରର ଛୋଟ ଛୋଟ ଉଦ୍ୟୋଗ ତିଆରି କରିଛନ୍ତି ଉଦ୍ୟୋଗ ତିଆରି କଲା ଫଳରେ ସେମାନେ ନିଜେ ନିଜେ ନିଜ ଗୋଡ଼ରେ ଛିଡ଼ା ହେଇପାରୁଛନ୍ତି ସେଇଟା ହେଉଛି ମୁଖ୍ୟତଃ ବିଶେଷତ୍ୱ କଥା ଯେଉଁଥିରେ କି ଆଜି ରାଜ୍ୟ ସରକାର ଯେଉଁ ଚେଷ୍ଟା କରିଛୁ ସେ ଚେଷ୍ଟା ବହିଯାଇନି ମହିଳାମାନଙ୍କର ନିଶ୍ଚିତ ଭାବରେ ଉନ୍ନତି ହେଉଛି ଏକଥା ଆମେ ନିଶ୍ଚିତ ଭାବରେ ବୁଝୁଛୁ ସେମାନେ ନିଜେ ସଚେତନ ହେଉଛନ୍ତି ସଚେତନ ହେବା ସହିତ ତାଙ୍କ ପିଲା ଛୁଆମାନଙ୍କୁ ମଧ୍ୟ ସେମାନେ ସଚେତନ କରାଉଛନ୍ତି ଯାହାଫଳରେ ଆଜି ବିଭିନ୍ନ ପ୍ରକାର ସ୍ୱୟଂ ସହାୟକ ଗୋଷ୍ଠୀ ବ୍ୟାଙ୍କ୍ ମିଡ଼ିଆରେ ହେଉ କି ପଞ୍ଚାୟତ ଲେବୁଲରେ ହେଉ କି ଜିଲ୍ଲା ଲେବୁଲରେ ହେଉ କି ଯେ କୌଣସି ପ୍ରକାର ସେମାନେ ଆଗେଇ ଚାଲିଛନ୍ତି ସେମାନେ ଆଗକୁ ବଢ଼ି ମଧ୍ୟ ବଢ଼ିବେ ମଧ୍ୟ ଏହା ଅତ୍ୟୁକ୍ତି ନାହିଁ ତେଣୁ ସେମାନେ ତାଙ୍କର ସେଇ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ସେମାନେ ଉନ୍ନତି କରିବେ ବୋଲି ମୋର ପୁରା ଭରସା ଆଉ ମତାମତ ଦେଉଛି ସେମାନେ ଏଇଭଳିଆ ଉନ୍ନତି କରି ଚାଲନ୍ତୁ